କୁକୁଡ଼ା ଗୁଡ଼ାକ ପ୍ରାୟ ରୋଗ ଆସିଲେ ଆମେ ପଶୁ ବିଭାଗ ଡାକ୍ତର ପାଖରେ ଯୋଗାଯୋଗ କରି ସେମାନେ ଦେଇଥିବା ଔଷଧ ଆଣି କୁକୁଡ଼ାକୁ ଖାଇବାକୁ ଦେଉ ଏବଂ ଗାଁରେ ଯିଏ ବି ଅନ୍ୟ କୌଣସି ବ୍ୟକ୍ତିମାନେ କୁକୁଡ଼ା ପାଳନ କରିଥାନ୍ତି ସେମାନଙ୍କୁ ମଧ୍ୟ ବୁଝାଉ ଯେ ଆମେ ଯାହା ଆମର ରୋଗ ହେଲା ଯେଉଁ ପ୍ରକାର ରୋଗ ବସନ୍ତ ରୋଗ ହେଉ ଝାଡ଼ା ରୋଗ ହେଉ ଯେଉଁ ପ୍ରକାର ରୋଗ ହେଲେ ବି ଆମେ ଡାକ୍ତର ସହିତ ଯୋଗାଯୋଗ କରି ଡାକ୍ତରଙ୍କ ଅନୁସାରେ ଔଷଧ ଆଣି ସେମାନଙ୍କୁ ଠିକ୍ ସମୟରେ ନୀତି ନିୟମ ଅନୁସାରେ ଖୋଇଲେ ଆମର କୁକୁଡ଼ା ଗୁଡ଼ାକ ରୋଗରୁ ମୁକ୍ତ ହେବେ ସେଥିପାଇଁ ଆମେ ସମସ୍ତଙ୍କୁ ଗ୍ରାମର ପ୍ରାୟ ଯେତିକି ପରିବାର କୁକୁଡ଼ା ପାଳନ କରନ୍ତି ସେମାନଙ୍କ ସହିତ ଯୋଗାଯୋଗ କରି ସେମାନଙ୍କୁ ପ୍ରବର୍ତ୍ତାଇ ଥାଉ ସେମାନେ ସେମାନେ ମଧ୍ୟ ଆମ କଥା ମାନି ଏବଂ ବୁଝି ଡକ୍ଟର ସହିତ ଯୋଗାଯୋଗ କରି ଔଷଧ ଆଣି ସେହି କୁକୁଡ଼ା ମାନଙ୍କୁ ଦିଅନ୍ତି ଆଉ କୃଷକ କୃଷକମାନେ ପ୍ରାୟ ଯେତିକି ଚାଷୀ ଭାଇମାନେ ମଧ୍ୟ କୁକୁଡ଼ା ପାଳନ କରିଥାନ୍ତି ସେମାନେ ସେହି ପଶୁ ସହାୟକ କେନ୍ଦ୍ରକୁ ଯାଇ ତାଙ୍କ ସହିତ ଯୋଗାଯୋଗ କରି ଔଷଧ ଆଣି ସେହି କୁକୁଡ଼ା ଗୁଡ଼ାକ କେମିତି ବଞ୍ଚିବେ ରୋଗ ନହେବ ସେଥିପ୍ରତି ଧ୍ୟାନ ଦେଇ ସେମାନଙ୍କୁ ଯଥା ସମୟରେ ଔଷଧ ଦେଇ ଠିକ୍ ରୂପେ ରଖନ୍ତି